ପ୍ରଥମତଃ କହିବା ପାଇଁ ଚାହୁଁଛି ଏଇ ବିଷୟରେ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଆମର ଯେଉଁ ଘରୋଇ ସ୍ୱାସ୍ଥ୍ୟ ଅବ ଅଛି ବ୍ୟବସ୍ଥା ଭିତରେ ପାର୍ଥକ୍ୟ ବହୁତ କିଛି ଅଛି ଆପଣ ଯେତେବେଳେ ସରକାରୀ ହସ୍ପିଟାଲରେ ଯାଉଛନ୍ତି ପ୍ରଥମେ ତ ଲମ୍ବା ଲାଇନ ବହୁତ ରହୁଛି ଯାହାକି ଘରୋଇ ହସ୍ପିଟାଲରେ ରହୁନାହିଁ ଦ୍ୱିତୀୟତଃ ସରକାରୀ ହସ୍ପିଟାଲର ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ବହୁତ କିଛି କରିଲେନି କିନ୍ତୁ ତଥାପି ଏବେ ବି ସରକାରୀ ହସ୍ପିଟାଲରେ ବେଡ଼ର ସୁବିଧା ଏପର୍ଯ୍ୟନ୍ତ ହେଇପାରିଲା ନାହିଁ ଠିକ୍ ଠାକ୍ ତା ପରେ ସରକାରୀ ହସ୍ପିଟାଲରେ ରୋଗୀ ଏବେ ବି ବାରଣ୍ଡାରେ ବାହାରେ ଶୋଇ ଚିକିତ୍ସିତ ହଉଛନ୍ତି ସରକାରୀ ହସ୍ପିଟାଲରେ ଏପର୍ଯ୍ୟନ୍ତ ବି ମେସିନାରୀ ଚିକିତ୍ସା ଉନ୍ନତି ହେଇପାରିଲା ନାହିଁ ପ୍ରାଇଭେଟରେ ସେ ସବୁର ସୁବିଧା ଅଛି କିନ୍ତୁ ପ୍ରାଇଭେଟରେ ମାନେ ଗରିବ ଲୋକ କିମ୍ବା ମଧ୍ୟମ ଧରଣର ଲୋକଙ୍କ ପାଇଁ କୌଣସି ପ୍ରକାର ଦାୟୀ ଉନ୍ନତ ମାନର ଚିକିତ୍ସା କରେଇବାକୁ ପାରୁନାହାଁନ୍ତି କାରଣ ସେଥିପାଇଁ ବହୁତ ଅର୍ଥର ଆବଶ୍ୟକ ହଉଛି ଯାହା କି ମଧ୍ୟମ ଧରଣ ଏବଂ ଗରିବ ଲୋକଙ୍କ ପାଖରେ ସେ ଅର୍ଥ ରହୁନାହିଁ ତ ସେ ପାଇଁ ଯାଇ ପାରୁନାହିଁ ମୋର ଏଇ ବିଷୟରେ କହିବାର ଆମର ସରକାରଙ୍କୁ କହିବା ହଉଛି ଯେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲକୁ ପ୍ରାଇଭେଟ ହସ୍ପିଟାଲ ଭଳିଆ କରାଯାଉ ଏବଂ ପ୍ରତ୍ୟେକ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୋୟୀ ହୁଅନ୍ତୁ କି ଗଭର୍ଣ୍ଣମେଣ୍ଟର ଯେକୌଣସି ହୁଅନ୍ତୁ ସେମାନୁକୁ ବାଧ୍ୟତାମୂଳକ କରାଯାଉ କି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଆସି ଚିକିତ୍ସିତ ହୁଅନ୍ତୁ ହେଲେ ସିଏ ନିଜେ ଜାଣି ପାରିବେ ସେଠାକାର ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ କ'ଣ ଅଛି କି ପ୍ରାଇଭେଟ ହସ୍ପିଟାଲରେ କ'ଣ ଅଛି ତା ପରେ ଆମର ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲ ଭଳିଆ ହେଇପାରିବ ସେତେବେଳେ ଆମର ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଉନ୍ନତି ହେଲେ ଆମର ମଧ୍ୟମ ଧରଣ ଏବଂ ଆମର ଯେଉଁ ଗରିବ ଲୋକ ଅଛନ୍ତି ସେ ସବୁ ଉପକୃତ ହେଇପାରିବେ